କୋଭିଡ଼୍ ନାଇଣ୍ଟିନ୍ ବା କୋରୋନା ସମୟ ଥିଲା ବହୁତ ମାରାତ୍ମକ ସମୟଟିଏ ଥିଲା ଏବଂ ସେ ସମୟରେ କାଣା ହଉଥିଲା ନା ଆମର୍ ସାଇଡ଼୍ ବା ଆମର୍ ଏରିଆରେ ଲୋକମାନେ ଘରୁ ବି ବାହାରିିନିପାରିଥିନ୍ ସବୁବେଲେ ତାର୍ମାନେ ପ୍ରତିିବନ୍ଧକ ଥିଲା ଆଗ୍ରେ ତ କୌଣସି ଦୁକାନ୍କେ ସାମାନ୍ ମଧ୍ୟ ଘିନି ଯିବାର୍ ଲାଗି ବହୁତ୍ ଚିନ୍ତା କର୍ବାର୍ ପଡ଼ୁଥିଲା ଦୁକାନ୍ ବଜାର୍ ଯାହା ଥିଲା କମାନି ଦମାନି ସବୁ ବନ୍ଦ୍ କର୍ବାର୍ ଲାଗି ପଡ଼୍ଲା ଏବଂ ସବୁ ବନ୍ଦ୍ କରିକିରି ଘରେ ରହେବାର୍ ଲାଗି ପଡ଼ିଲା ତ କୋଭିଡ଼୍ ନାଇଣ୍ଟିନ୍ ଯେନ୍ ଥିଲା ବା କରୋନା ପିରିଅଡ଼୍ ଯେନ୍ ଅଛେ ସେଟା ଗୁଟେ ବହୁତ୍ ବଡ଼୍ ମାରାତ୍ମକ୍ ପରିସ୍ଥିତିଟେ ଆଏ ଏବଂ ସେନୁ ଉଦ୍ଧାର ପେଲା ଯାକ୍ ବହୁତ୍ ଖୁସି ଲାଗ୍ଲା ଏବଂ କୋଭିଡ଼୍ ନାଇନଟିନ୍ ମହାମାରୀ ଯେନ୍ଟାକି ଯେତେ ବି ମହାମାରୀ ଆସିଛେ ବହୁତ୍ ବଡ଼୍ ମହାମାରୀଟେ କୋଭିଡ଼୍ ନାଇଣ୍ଟିନ୍ଟା ଏବଂ ସମ୍ବଳର ଅଭାବ୍ ମଧ୍ୟ ଦେଖାଦେଲା ଆମର୍ ସାଇଡ଼୍ରେ ଜେନ୍ଟାକି ଜିନିଷ୍ ପତର୍ ମିଲ୍ବାର୍ଟା ବି କମ୍ ବନ୍ଦ୍ ହେଇଗଲା ଲଗ୍ଭଗ୍ ବନ୍ଦ୍ ବି ହେଇଗଲା ତ ସେ ଜିନିଷ୍ ନିପାଇକରି ଆମ୍କୁ ବହୁତ୍ ଅଭାବ୍ର ସମ୍ମୁଖୀନ ହେବାର୍ ଲାଗି ପଡ଼୍ଲା